ହ୍ୟାଲୋ ସାର୍ ମୁଁ ଆପଣ କହୁଛନ୍ତି କି ମୁଁ ସମୀର୍ କହୁଥିଲି ମୁଁ ଚିକେନ୍ ତରକାରୀ ପନିର୍ ତରକାରୀ ବିରିୟାନୀ ଅର୍ଡ଼ର୍ କରିଥିଲି କ୍ୟାନସଲ୍ କରିବାକୁ ଚାହୁଁଛି କାରଣ ମୋ ମାଆଙ୍କର ପେଟ ଦେହ ଖରାପ ଟିକେ ହେଲା ତ ପେଟ କାଟୁଛି ତାଙ୍କେ ଖାଇବେନି ତ ୱେଷ୍ଟ ହେବ ଘର ଲୋକ ଆମର କେହି ନାହାନ୍ତି ଆମେ ଦୁଇ ଜଣକା ଅଛୁ ତିନି ଜଣ ଅଛୁ ଆଉ ସମସ୍ତେ ମେଡ଼ିକାଲ୍ ଧରି ପଳେଇବୁ ଆଉ ବାନ୍ତିଫାନ୍ତି ହବ ପେଟ କିଛି ଖରା ହେବ ବିଜାର ହେବ ଖାଇପାରିବନି ନଷ୍ଟି ହେବ ଆପଣ ଟିକେ କ୍ୟାନସଲ୍ କରିିଅନ୍ତୁ ଟିକେ ଆଉ ଖାଲି ବିରିୟାନିଟା ପଠେଇଦିନ୍ତୁ ଆଉ ପନିର୍ ରକାରୀଟା କେ ଚିକେନ୍ ତରକାରୀଟା କ୍ୟାନସଲ୍ କରିଦଅନ୍ତୁ ଆଉ କ୍ୟାସ୍ ଅନ୍ ଡ଼େଲିଭରି ମୁଁ କରିଥିଲି ସେଇଟା ପଇସାଟ ରିଫଣ୍ଡ କରିଦେବେ ଆଉ ମୁଁ ଗୋବାରା କହୁଥିଲି ଆଜ୍ଞା ଆପଣ ଟିକେ କ୍ୟାନସଲ୍ କରିିଦିଅନ୍ତୁ ହେଲା ପଇସାଟା ରିଫଣ୍ଡ କରିଦେବେ ଆଉ ଆମର ମେଡ଼ିକାଲ୍ ମେଡ଼ିକାଲ୍ ଯିବ କି ଅଯଥା ୱେଷ୍ଟ ହେବ ବେକାର କ'ଣ ବରକାର ଅର୍ଡ଼ର୍ କରିବ ରଖୁଛି ଅଜ୍ଞା